ନୃତ୍ୟର ସବୁଠାରୁ ବଡ଼ ଭୁଲ୍ ଧାରଣା ହେଉଛି ଆମେ ଯଦିି ବି କେନ୍ ଡ଼୍ୟାନ୍ସ ଗୁଟେ କରୁଛୁଁ ହେଲେ ସେ ଡ଼୍ୟାନ୍ସର ଗୀତରେ ଆମେ ସ୍ୱର ହିସାବେ ସେ ଷ୍ଟେପ୍ ନେଇ ପକାଲେ ନୃତ୍ୟର ହେଉଛେ ସେଟା ଭୁଲ୍ ଧାରଣା ଏବଂ କୌଣସି ଜାଗାରେ ଆମେ ଯଦି ଡ଼୍ୟାନ୍ସ କରୁଛୁଁ ତ ସେହି ଡ଼୍ୟାନ୍ସରେ ଗୀତ ସ୍ୱରରେ ଆମେ ଯଦି ଷ୍ଟେପ୍ କରିନି ପାରିଲେ ସେଟା ହଉଛେ ଭୁଲ୍ ଧାରଣା ନୃତ୍ୟର ବଡ଼ ଭୁଲ୍ ଧାରଣା ଏବଂ କେନ୍ସି ଜାଗାକେ ଆମେ ଡ଼୍ୟାନ୍ସ କରିବାକୁ ଗଲେ ପ୍ରଥମେ ସେହି ଗୀତର ସ୍ୱରରେ ଆମେ ଡ଼୍ୟାନ୍ସ ଷ୍ଟେପ୍କୁ ଷ୍ଟେପ୍ ନେଇଥାଉ ଯଦି ଷ୍ଟେପ୍କୁ ଷ୍ଟେପ୍ ନ ହୋଇଥାଏ ତାହେଲେ ସେଇଟା ନୃତ୍ୟର ଭୁଲ୍ ଧାରଣା ଆମେ ଯଦି ସେହି ଡ଼୍ୟାନ୍ସର ବା ଗୀତର ଠିକ୍ ହିସାବେ ଷ୍ଟେପ୍କେ ଷ୍ଟେପ୍ କରିଥାଉ

ହେଉଛି ନୃତ୍ୟର ବଡ଼ ଭୁଲ୍ ଧାରଣା ନୃତ୍ୟର ବଡ଼ ଭୁଲ୍ ଧାରଣା ହେଉଛି ଗୀତ ସ୍ଵରରେ ଗୀତ ସ୍ଵରରେ ଡ଼୍ୟାନ୍ସ କରି ନ ଜାଣୁ ତାହେଲେ ଷ୍ଟେପ୍କୁ ଷ୍ଟେପ୍ ଯଦି ନ କରି ଜାଣୁ ସେଇଟା ନୃତ୍ୟର ବଡ଼ ଭୁଲ୍ ଧାରଣା